ବର୍ତ୍ତମାନ ସମୟରେ ଆମ ରାଜ୍ୟରେ କିମ୍ବା ଦେଶରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି ଏମାନେ କୌଣସି ରୋଜଗାରର ସୁବିଧା ନପାଇ ଚୋରି ଅତି ବ୍ୟଭିଚାର ବଢ଼ି ଚାଲିଛି ଏଣୁ ପ୍ରତ୍ୟେକ ବିଦ୍ୟାଳୟରେ ଅଧିକ ଧନ୍ଦାମୂଳକ ଶିକ୍ଷା ଯଥା କାର୍ପେଣ୍ଟ୍ରି ପ୍ଲବିଙ୍ଗ୍ ଷ୍ଟିଚିଂ କୁକୁଡ଼ା ପାଳନ ପଶୁ ପାଳନ ମାଛ ଚାଷ ଇତ୍ୟାଦି ଇତ୍ୟାଦି ରହିବା ଦରକାର ଏହା ଦ୍ଵାରା ସମାଜରୁ ବେକାରୀ ସମସ୍ୟା ଦୂର ହୋଇପାରିବ ଏବଂ ଚୋରି ହତ୍ୟା ଭଳି ଅନ୍ୟାୟ ସମାଜରୁ ଦୂରେଇ ଯିବ